ହଁ ତୁମର ସିଆଡ଼େ କୁଆଡ଼େ କୁଆଡ଼େ ବୁଲିବା ପାଇଁ ଅଛି ଆଛା ଆଛା ଆଉ କିଛି ଅଛି କି ହୋଟେଲ୍ ଫୋଟେଲ ଭଲ ଅଛି ଆଛା ଆଛା ଆମର ବଡ଼ ଫ୍ୟାମିଲୀ ତାହେଲେ ହେବ ହୁଁ ହୁଁ ତାହେଲେ ତୁମର କେତେ ବଡ଼ ଗାଡ଼ି ଅଛି ମାନେ ଦଶ ତମର ଦଶ ଆଠ ଜଣ ବସିଲା ପରି ଗାଡ଼ି ଅଛି ହଉ ହଉ ଆଛା ଆପଣ ତାହେଲେ ଆସିକି ନେଇଯିବେ ଆଉ ଆମ ଘର ଆଡ୍ରେସ୍ଟା ଦେଇଦେବି ହୁଁ ହୁଁ ଆଉ କ'ଣ ହୋଟେଲ୍ ଭଲ ହୋଟେଲ୍ ଅଛି ସେଇଠି ଆଛା ଆଛା ଆଉ ବୁଲିବା ପାଇଁ କୋଉ କୋଉ ସ୍ଥାନ ଅଛି ମାନେ ଠିକସେ ଜାଣିଛନ୍ତି ନହେଲେ ମୁଁ ଆଉ କାହାକୁ କହିବି ଯେ ଆପଣ ଜାଣିଛନ୍ତି ଆଛା ଆଛା ଖର୍ଚ୍ଚ କେମିତି କେତିକି ଭିତରେ ହୋଇଯିବ ଆଛା ଆଛା ଗୋଟେ ଦିନରେ ସବୁ ବୁଲେଇ ପାରିବେ ଆମର ତ ଛୁଆମାନେ ହଉ ମୁଁ କହିବି ଆଉ ଦେଖନ୍ତୁ ସେ ପାଖେରେ ଭଲ ହୋଟେଲ୍ କିଛି ଅଛି ଖାଇବା ପାଇଁ ହୁଁ ହୁଁ ଆଉ ଆଛା ଆଛା ଆଛା ଆଉ ମାନେ ମନ୍ଦିର ଜାଗାରେ କିଛି ମାନେ ନଦୀ ଫଦି ଅଛିକି ବୁଲିବା ପାଇଁ ମନ୍ଦିର ମାନେ ବୁଲିଲେ ଭଲ ଲାଗିବ ସେ ଜାଗାଟା ନାଇଁ ତାହେଲେ ଆପଣ କହୁଛନ୍ତି ତିନଟା ନଦୀ ଗୋଟେ ହୋଇଛି ମାନେ ସେଇଟା ଶ୍ରାଦ୍ଧ ବି ହେଉଥିବ ଆଛା ଆଛା ହୋଟେଲ୍ ବି ତ ଠିକ୍ ଦାମରେ ମିଳିଯିବ ନା ଗୋଟେ ଗାଡ଼ିରେ ଇଏ ତ ହେବନି ଦେଖନ୍ତୁ ଆପଣଙ୍କ ଚାହିଁ ଆଉ କିଏ ଆଉ ଦୁଇଜଣ ହେଲେ ହେଇଯିବ ଆମର ତ ବଡ଼ ଫ୍ୟାମିଲୀ ହବନି ଗୋଟେ ଗାଡ଼ି ଆମେ ଫ୍ରି ଚାହୁଁଛୁ ଫ୍ରିରେ ଯିବା ପାଇଁ ଆମେ ପଇସା ହକ ଖର୍ଚ୍ଚ କରିବୁ ଆଉ ତାପରେ ଆପଣ ଯାହା କହିବେ ନାଇଁ ଏହା ଭିତରେ ସବୁ ରହିଯାଅ ବୋଲି କେମତି